ମୁଁ ଉଚ୍ଚତାକୁ ବହୁତ ଭୟ କରୁଥିଲି କିନ୍ତୁ ରକ୍ କ୍ଲାଇବ୍ କଲା ପରେ ମୁଁ ଉଚ୍ଚତାକୁ ଧୀରେ ଧୀରେ ଭୟକୁ ଧୀରେ ଧୀରେ କମାଇଲି ଏବଂ ରକ୍ କ୍ଲାଇବ୍ କଲା ସମୟରେ ଦୂର କରିବାକୁ ମଧ୍ୟ ପଡ଼ିଛି